ଗୁଡ଼ ଇଭନିଙ୍ଗ ସାର୍ ଆପଣ ସାଇ ଟ୍ରାଭେଲ୍ସରୁ କହୁଛନ୍ତି କି ଆଜ୍ଞା ଶୁଣନ୍ତୁ ଆମେ କାଲି ଆମେ ଯିବୁ ମାଣ୍ଡାସୂର ରାୟଗଡ଼ା ମାଣ୍ଡାସୂର ବୁଲିବା ପାଇଁ ଯିବୁ ତେଣୁ ଆମର ଗୋଟିଏ ଗାଡ଼ି ଦରକାର ଚାରିଜଣ ଲୋକ ଯିବା ପାଇଁ କେମିତି ଭଡ଼ା ନେଉଛନ୍ତି ଏବଂ ଛଅ ଲୋକଙ୍କ ଯିବା ପାଇଁ ଗୋଟିଏ ଗାଡ଼ି ଦେବେ ସେ ତା'ର ଭଡ଼ା କ'ଣ ନେଉଛନ୍ତି ମୋତେ ଟିକିଏ ଦୟା କରି କୁହନ୍ତୁ